ମ୍ୟାମ୍ ମୋର ଗୋଟେ ମୋବାଇଲ୍ ବୁଝିବାର ଥିଲା ତ କେତେ କ'ଣ ମୋ ମାନେ ସବୁ ପ୍ରକାର ମୋବାଇଲ୍ ରଖୁଛନ୍ତି କେଉଁ କେଉଁ କମ୍ପାନୀର ରଖୁଛନ୍ତି ମୋବାଇଲ୍

ୱାନପ୍ଲସ୍ର କେତେ କ'ଣ ରହୁଛି ସେ ମୋବାଇଲ୍ ଗୁଡ଼ାକ ମ୍ୟାମ୍ ୱାନପ୍ଲସ୍ ଇଲେଭେନ୍ ଆର୍ଟା ତା'ର କିଛି ଡିସକାଉଣ୍ଟ୍ ନାଇଁ ହଁ ଆଉ ଇ ଏମ୍ ଆଇ କରୁଛନ୍ତି ନା ଡାଇରେକ୍ଟ୍ ତା'ହେଲେ ଏଇଟା ରହୁଛି ଛପନ ହଜାର ଆଉ ରିଏଲମି ଇଲେଭେନ୍ଟା କେତେ ରହୁଛି ତା'ର ଡିସକାଉଣ୍ଟ୍ ରହୁଛି ନା ସେହି ଗି ହଁ ଇ ଏମ୍ ଆଇ ରହୁଛି ତ ଇ ଏମ୍ ଆଇ କେତେ କ'ଣ ତା'ର ମା ମାସକୁ ଏମିତି କ'ଣ କେତେ ରହୁଛି ଏମିତି ଇ ଏମ୍ ଆଇ

ତା'ହେଲେ ସବୁପ୍ରକାର ମୋବାଇଲ୍ ରଖୁଛନ୍ତି ତ ଭିବୋର କେଉଁ ମଡ଼େଲ୍ ରଖୁଛନ୍ତି ହଁ ଆମେ ସେହି ଭିବୋ ନହେଲେ ୱାନପ୍ଲସ୍ ଦେଖିବୁ ତ ଟିକେ ଡିସକାଉଣ୍ଟ୍ କ'ଣ କରିବେ ମୋବାଇଲ୍ କାଲି ଯିବୁ ସଖାଳେ ବଜେଟ୍ ସେହି ଚାଳିଶ ପଇଁଚାଳିଶ ହଉ ତା'ହେଲେ ଆମେ କାଲି ସକାଳେ ଯିବୁ ଆଉ ହଁ ବଜାଜ୍ କାର୍ଡ଼ ଅଛି ହଁ ହଉ ହଁ ହଉ କାଲି ସକାଳେ ଯିବୁ ଆଉ ହଉ